ହଁ ହ୍ୟାଲୋ ଆରେ ମୁଁ ତ ମୋର ତ ଏବେ ଛୁଟି ନାହିଁ ଆଉ ମୁଁ କ'ଣ ଯିବି ତୁ ଆସେ ହେରି ବିଶାଖାପାଟଣା ବୁଲିକି ଯିବୁ ବିରିୟାନୀ ଖାଇକି ହଁ ତୁ ସେଇ ଦୁଇ ତିନି ଦିନ ତା ଭିତରେ ଆ ଭାରି ସକାଳ ନଅଟାରେ ଟ୍ରେନ୍ ଅଛି ହଁ ଶୀଘ୍ର ହଁ ଦି ଦିନ ଭିତରେ ଆ ହାରି ମୁଁ ତତେ ଯାଇକି ଷ୍ଟେସନ୍ରୁ ଆଣିବି ଭାରି ଗୋଟେ ଭଲ ରେସ୍ଟୁରାଣ୍ଟ୍ ଅଛି ସେଠି ଚିକେନ୍ ବିରିୟାନୀ ଖାଇକି ଆଉ ବୁଲାବୁଲି କରିକି ଟିକିଏ ଯିବା ଆଉ

ହୋଉ ହୋଉ ତା'ହେଲେ ଓହ୍ଲାଇଲୁଟି ନାଇଁ ହୋଉ ଆସେ ଆସେ ଯିବା ହୋଟେଲକୁ ବିରିୟାନୀ ଖା ବିରିୟାନୀଟା ଭଲ ଟେଷ୍ଟ୍ ହୋଇଥିଲା ନା ହଁ ଆମ ଓଡ଼ିଶା ଓଡ଼ିଶା ବିରିୟାନୀଠୁ ଦେଖ ୟାଙ୍କ ବିରିୟାନୀ କେତେ ଭଲ ଭଲ ଲାଗିଲାଟି କ'ଣ ତା'ର ଟେଷ୍ଟ୍ ଜାଣିଲୁ ହଁ ମୁଁ ତ ସବୁବେଳେ ଖାଏ ଏହାଠୁ ତ ଓଡିଶାରୁ ବେଷ୍ଟ୍ ନା ଆଉ ପ୍ରଥମ ଥର ଖାଉଛୁ ସେଥିପାଇଁ ତୋତେ ଟେଷ୍ଟ୍ଟା ଟିକିଏ ପଚାରିଲି ଭଲ ଲାଗିଲା ତ ବିରିୟାନୀ ହୋଉ ଆଜି ତା'ହେଲେ ଚିକେନ୍ ବିରିୟାନୀ ଖାଇଥା ଆଉ କାଲିକୁ ମଟନ୍ ବିରିୟାନୀ ପହରଦିନକୁ ଅଣ୍ଡା ବିରିୟାନୀ ଖାଇବା ଆଉ

ହଁ ବାର ନେଇକି ଆମେ ଖାଇବା ଆଉ ନନ୍ଭେଜ୍ ବାରରେ ନନ୍ଭେଜ୍ ଖାଇବା ତା'ପରେ ସେ ପାଖାପାଖି ଟିକିଏ ବୁଲିବା ତା'ପରେ ଯାଇକି ଗାଁକୁ ଯିବୁ ଆଉ କାଲି ଡ୍ରେସ୍ ପିନ୍ଧିକି ଯିବା ଆଉ ମୋର ତ ପିଙ୍କ୍ କଲର୍ର ଆଉ ତୁ ଖରା ଦିନ ତ ହ୍ୱାଇଟ୍ କଲର୍ ପିନ୍ଧିକି ଆସିବୁ ଭାରି ଆଉ ବ୍ଲାକ୍ ଚଷମା ଦେଖିବା ମୁଁ ତ ଏଇ ଜାଗା ସବୁ ଯାଇନି କିଛି ଅସୁବିଧା ନାହିଁ ମ ଆସିଲେ ଏଠି ବୁଲିବା ଆରେ କିଛି ଅସୁବିଧା ନାହିଁ ସବୁ ସୁବିଧା ଅଛି ଖାଇବା ବି ପ୍ରୋବ୍ଲେମ୍ ନାହିଁ ବିରିୟାନୀ ଖାଇବା ବୁଲିବା ଆଉ ହୋଉ ରଖିଦଉଛି ତା'ହେଲେ